ହ୍ୟାଲୋ ହଁ ଶ୍ୟାମ୍ ଡ୍ରାଇଭର କହୁଥିଲେ କି ମୁଁ ଆପଣଙ୍କୁ ପାଞ୍ଚ ମିନିଟ୍ରୁ କଲ୍ କରୁଛି ଆପଣ ମୋର ଫୋନ୍ଟା ଉଠଉନାହାନ୍ତି କ'ଣ ପାଇଁ ଆଚ୍ଛା ଟ୍ରାଫିକ୍ରେ ଅଛନ୍ତି ମୁଁ ଅଧଘଣ୍ଟା ହେଲା ଜଗିଲି ଆଉ ଆପଣଙ୍କୁ ପାଞ୍ଚ ମିନିଟ୍ରୁ କଲ୍ କରୁଛି ଯେହେତୁ ମୁଁ ଆପଣଙ୍କ ସହ ଯିବି ନା ମୁଁ ବୁକ୍ କରିଛି ଅଧଘଣ୍ଟା ଲେଟ୍ ହେଇଗଲାଣି ଆପଣ ଏପର୍ଯ୍ୟନ୍ତ ଆସିନାହାନ୍ତି ଟ୍ରାଫିକ୍ରେ ଆଚ୍ଛା ଆପଣ ଟ୍ରାଫିକ୍ରେ ଫସିଯାଇଛନ୍ତି ଆଚ୍ଛା ଗୋଟେ କାମ କରୁନାହାନ୍ତି ଆପଣ ଯେଉଁ ଟ୍ରାଫିକ୍ ଛକର ଯେଉଁ ସେକେଣ୍ଡ ଲାଇନ୍ ଅଛି ସେକେଣ୍ଡ ଲାଇନ୍ରେ ଗୋଟେ ବଡ଼ ବଡ଼ ବରଗଛଟେ ଅଛି ସେପଟୁ ଆପଣ ଦେଇକି ଆସୁନାହାନ୍ତି ପାଖ ହେଇଯିବ ମୁଁ ଏଇଠି ଅଧଘଣ୍ଟା ହେଲା ଆସିକି ଜଗିଛି କାରଣ ମୋତେ ଠିକ୍ ଟାଇମ୍ରେ ପହଞ୍ଚିବାର ଅଛି ଅଫିସ୍କୁ ତ ଆପଣଙ୍କୁ ଜଲ୍ଦି ଆସିବାପାଇଁ ପଡ଼ିବ ନା ଆଜ୍ଞା ତ ଆପଣ କେତେ ଭିତରେ ଏଇଠି ପହଞ୍ଚିଯିବେ ଅଧଘଣ୍ଟା ଭିତରେ ଆସିବେ ମାନେ ଆଉ ଅଧଘଣ୍ଟା ଲାଗିବ ନାଇଁ ନାଇଁ ଶୁଣନ୍ତୁ ଆପଣଙ୍କୁ ଅଧଘଣ୍ଟା ଲାଗିବ ନାହିଁ ଯେହେତୁ ଆପଣ ଟ୍ରାଫିକ୍ ଛକର ସେକେଣ୍ଡ ଲାଇନ୍ରେ ବୁଲିକି ଆସନ୍ତୁ ଯାହାଫଳରେ ଆପଣଙ୍କୁ ପନ୍ଦର ମିନିଟ୍ରେ ଆପଣ ମୋ ପାଖକୁ ପହଞ୍ଚିଯିବେ ଆଜ୍ଞା ଆପଣ ଜଲ୍ଦି ପହଞ୍ଚନ୍ତୁ ଯେହେତୁ ମୁଁ ବୁକ୍ଟା କରିଥିଲି ଘଣ୍ଟାଟେ ପୂର୍ବରୁ ଏବଂ ମୁଁ ଆପଣଙ୍କୁ ଅଧଘଣ୍ଟା ହେଲା ଜଗି ସାରିଛି ଏବଂ ପାଞ୍ଚ ମିନିଟ୍ରୁ ଆପଣଙ୍କୁ କଲ୍ କରୁଛି ଆପଣ କଲ୍ଟା ବି ଉଠଉନଥିଲେ ତ ଆପଣ ଦୟାକରି ଟିକିଏ ଜଲ୍ଦି ଆସିବାପାଇଁ ଟ୍ରାଏ କରନ୍ତୁ ତ ଆପଣ ମୋ ସ୍ଥାନକୁ ଆସନ୍ତୁ ମୋର୍ ଫୋନ୍ ନମ୍ବର୍ଟା ଲେଖି ନିଅନ୍ତୁ ଆଠ ଏକ ଏକ ହଁ ତିନି ନଅ ସାତ ଦୁଇ ଚାରି ତିନି ଦୁଇ ଆଜ୍ଞା ହଁ ଏଇ ନମ୍ବର୍ରେ ଆସିକି ମୋତେ ମୁଁ ଯେଉଁ ନମ୍ବରରେ ଆପଣଙ୍କୁ କଲ୍ କଲି ବା ଆପଣଙ୍କୁ ଯେଉଁ ନମ୍ବର୍ଟା ଦେଲି ହଁ ସେଇ ନମ୍ବର୍ ମୋତେ କଲ୍ କରନ୍ତୁ ଆଉ ମୁଁ ଯେଉଁ ଆଡ୍ରେସ୍ ଦେଲି ସେଇ ଆଡ୍ରେସ୍ଟାରେ ଆପଣ ଜଲ୍ଦି ପହଞ୍ଚନ୍ତୁ ହଁ ଅଧଘଣ୍ଟାରେ ନାଇଁ ଆପଣ ତିରିଶ ମିନିଟ୍ ଲାଗିବ କହୁଛନ୍ତି ନା ପନ୍ଦର ମିନିଟ୍ରେ ଆପଣ ପହଞ୍ଚନ୍ତୁ ଆପଣ ସେ ଲାଇନ୍ରେ ଆସିବେନା ଆପଣଙ୍କୁ ଜଲ୍ଦି ପହଞ୍ଚିଯିବେ ଆପଣ ଓ କେ ହଉ